ହ୍ୟାଲୋ ସନ୍ ଟ୍ରାଭେଲର୍ସରୁ କହୁଛନ୍ତି କି ମୁଁ ଚନ୍ଦନ କୁମାର ଜେନା କହୁଛି ଆକ୍ଚୁଆଲୀ ମୁଁ ମୋ ସାଙ୍ଗମାନଙ୍କ ସହିତ ଗୋଟେ ଟ୍ରିପ୍ର ପ୍ଲାନ୍ କରୁଛି ଏଇ ରବିବାର ଯିବା ପାଇଁ ତ ଆପଣ ମୋତେ ଗାଡ଼ି ଦେଇପାରିବେ କି ଆଜ୍ଞା ଆଜ୍ଞା ମୁଁ ଆପଣଙ୍କର ରେଗୁଲାର୍ କଷ୍ଟମର ଆଉ ସବୁବେଳେ ତ ଗାଡ଼ି ନଉଛି ଏଇଟା ଆମେ ଟୋଟାଲ ଚାରିଜଣ ଯିବୁ କେତେ କଣ ଭଡ଼ା ପଡ଼ିବ ଆପଣ ଟିକିଏ କହିପାରିବେ କି ଆଉ ଶୁଣନ୍ତୁ ଦେଖନ୍ତୁ ମୁଁ ଜାଣିଛି ଭଡ଼ା ଆପଣଙ୍କର ହଜାର ଟଙ୍କା କହୁଛନ୍ତି କିନ୍ତୁ ଯେହେତୁ ଆମେ ରେଗୁଲାର କଷ୍ଟମର ଆପଣ ଟିକିଏ ନାଆକୁ ଆମକୁ କନ୍ସେସନ୍ ଦବାକୁ ପଡ଼ିବ ଆଜ୍ଞା ନାଇଁ ନାଇଁ ଯାହା ହେଲେ ବି ଦେଖନ୍ତୁ ହଜାରେ ଟଙ୍କା ଯଦି ଆପଣ କହୁଛନ୍ତି ସେ ଜାଗାରେ ମୁଁ କହୁନି ଯେ ମୁଁ ମାଗଣା ପଳେଇବୁ କି ଅଧା ରେଟ୍ରେ ପଳେଇବୁ ଆଟ୍ଲିସ୍ଟ ଆଠଶହ କଲେ ଗୋଟେ ଖୁସି ଆଉ ଆମର ଆଉ ଆଜ୍ଞା